ହ୍ୟାଲୋ ସାର୍ ନମସ୍କାର୍ ହଁ ସାର୍ ଭଲ ଅଛି ସାର୍ ଆପଣ ଭଲ ଅଛନ୍ତି ସାର୍ ଆପଣ ସ୍କୁଲରେ ଅଛନ୍ତି କି ସାର୍ ଆଚ୍ଛା ଆଚ୍ଛା ସାର୍ କ'ଣ କହୁଥିଲି କହିଲେ ସାର୍ ସ୍କୁଲରେ ଟିକେ ମୋର ମାନେ କେମିତି ସବୁ ପ୍ରଦର୍ଶନ ରହିଛି ଟିକିଏ ଜାଣିଥିଲେ ସେହି ଅନୁସାରେ ମୁଁ ନିଜକୁ ଇମ୍ପ୍ରୁଭ୍ କରିଥାନ୍ତି ଭାବୁଥିଲି ହଁ ହଁ ନାଇଁ ସାର୍ ଛାଡ଼ି ଦେବି ପୁଡ଼ିଆ ଖାଇବିନି ଆଉ ହଁ ସାର୍ ସାର୍ କାଲି କେତେବେଳେ ଆସିବେ ଆପଣ ହଉ ସାର୍ ଠିକ୍ ଅଛି ହଉ ଆସନ୍ତୁ ସାର୍ କାଲି ମିଶିବା ଆଉ ହଉ ରଖିଲି ସାର୍